ପଶୁପାଳନରେ ସାଧାରଣତଃ ଅନେକ ଟାଇପ୍ର ରୋଗ ଦେଖାଯାଏ ଆମର ଗାଈ ଗାଈ ଗୋରୁମାନଙ୍କୁ ପଶୁରେ ଖୁରା ହୁଏ ଏବଂ ପାଟିରେ ଘା ହୁଏ ଏବଂ ଝାଡ଼ା ହୁଏ କୃମି ହୁଏ ଏଇଟା ଏ ଇନଫ୍ଲୁଏଞ୍ଜା ହୁଏ ଏଇ ଟାଇପ୍ର ସାଧାରଣତଃ ଭାଇରାଲ୍ ରୋଗ ହୁଏ ଆପଣଙ୍କର ଖୁରା ହେଲେ ଆମେ ଭିଏସ୍ଙ୍କ ସାଙ୍ଗରେ ଯୋଗାଯୋଗ କରିକି ତା'ର ଏଣ୍ଟିବାୟୋଟିକ୍ ଦେବାର ବନ୍ଦୋବସ୍ତ କରିଥାଉ ଏବଂ ପାଟିରେ ଘା ହେଲେ ମଧ୍ୟ ସେଇ ଟାଇପ୍ର ଆସି ଦିଅନ୍ତି ଆମର ଦେଶୀ ଉପଚାର ହୁଏ ହଳଦୀ ଏବଂ ଆମେ ମହୁ ଦେଇକି ଆମେ ତାର ପ୍ରାଇମେରୀ ଟ୍ରିଟମେଣ୍ଟ୍ କରିଥାଉ ଏବଂ ଇନଫ୍ଲୁଏଞ୍ଜା ହେଲେ ତାଙ୍କର ସେମାନେ ଆସିକି ତାଙ୍କର ଯେଉଁ ଭି ଏସ୍ ତରଫରୁ ତାଙ୍କର ଟ୍ରିଟମେଣ୍ଟ୍ କରନ୍ତି ଆମେ ମଧ୍ୟ ତାଙ୍କର ପରାମର୍ଶ କ୍ରମେ ଆମେ ମହୁ ମହୁ ଦେଇଥାଉ ଗୁଡ଼ ଦେଇଥାଉ ଏବଂ ଇନଫ୍ଲୁଏଞ୍ଜା ହେଲେ ତାର ଦେଶୀ ଟ୍ରିଟମେଣ୍ଟ୍ ତ କିଛି ନାହିଁ ତାଙ୍କ ତରଫରୁ ହିଁ କେବଳ ଯାହା ଇଞ୍ଜେକ୍ସନ୍ ତାଙ୍କର ଯାହା ଦି କେଉଁ ଟାଇପ୍ର ଟ୍ରିଟ୍ମେଣ୍ଟ୍ ଥାଏ ତାଙ୍କ ସାଙ୍ଗରେ ଯୋଗାଯୋଗ କରିକି ତାଙ୍କର ଟ୍ରିଟ୍ମେଣ୍ଟ୍ରେ ଆମେ ଚାଲିଥାଉ ଏବଂ ଖୁରା ହେଲେ ତାର ଆମ ସାମାଜିକ ଯେଉଁ ପ୍ରଥା ରହିଛି ଘରେ କୌଣସି କିଛି ଆମିଷ ପାଣି କରିବାର ନାହିଁ ଯେଉଁଟାକି ଗୋଟେ ଇଏରୁ ଆଉ ଗୋଟିଏ ପଶୁରୁ ଆଉ ଗୋଟିଏ ପଶୁକୁ ଯାହା ଟାଇପ୍ର ନ ବ୍ୟାପିଯାଏ ତେଣୁ ତା'ର ସିଷ୍ଟମ୍ ହେଲା ଯେଉଁ ଟାଇପ୍ର ଷ୍ଟାର୍ଟ୍ ହେଲା ତ ଘରେ ଆଉ କି କୌଣସି ଟାଇପ୍ର ଆଇଁଷ ପାଣି ବ୍ୟବହାର ଆମର ନହୁଏ ମଣିଷ ମଧ୍ୟ ଖାଇବେନି କି ସେହି ପେଜ ତାଙ୍କୁ ଦିଆହେବ ନାହିଁ ଯାହାଫଳରେ କି ରୋଗଟା ସେ ସୀମିତ ଆକାରରେ ରହିଯାଏ ର ଘର ବି ମଧ୍ୟ ସେଇ ଟାଇପ୍ର ଏବଂ ଇନଫ୍ଲୁଏଞ୍ଜା ତ ସେ ଭିଏସ୍କ ଅଣ୍ଡାରେ ଆଉ ସେଇଟା ମଣିଷ ଅଣ୍ଡାରେ ନାହିଁ